ରାଜ୍ୟରେ ବହୁତ୍ ଆମର୍ ଆମର୍ ରାଜ୍ୟରେ ହେଲା ବହୁତ୍ କିଛି ଦେଖ୍ବାର୍ ଲାଗି ସୁନ୍ଦର୍ ସୁନ୍ଦର୍ ଜାଗାମାନେ ଅଛେ ମନ୍ଦିର୍ମାନେ ବି ବହୁତ୍ ଭଲ୍ ଭଲ୍ଟା ଅଛେ ଯେନ୍ଟାକି ହେଲା ପୁରୀ ଜଗନ୍ନାଥ ମନ୍ଦିର ହେଲା ତା'ପରେ ଆମର୍ ଓଡ଼ିଶା ବାହାରେ ହେଲା କୋଣାର୍କ୍ ଆମର୍ ତାଜ୍ମହଲ୍ ହେଲା କୋଣାର୍କ୍ ହେଲା ଆମର୍ ଇ ଭିତ୍ରେ ସମଲେଇ ମନ୍ଦିର ହେଲା ବହୁତ୍ ଭଲ୍ ଭଲ୍ ଜାଗାମାନେ ଅଛେ ଯେନ୍ଟାକି ବିଦେଶ୍ରେ ବି ଲୋକ୍ ଆସିକରି ଇ ଜାଗାରେ ଭ୍ରମଣ କରି କରି ସୁନ୍ଦର୍ ପରିବେଶ୍କେ ଇଞ୍ଜଏ କରୁଛନ୍ ଆମର୍ ତାଜ୍ମହଲ୍ ହେଲା କୋଣାର୍କ୍ ହେଲା ଜଗନ୍ନାଥ୍ ମନ୍ଦିର୍ ହେଲା ତା'ପରେ ଗଲା ଯେ ଆମର୍ ଓଡ଼ିଶାରେ ଝାର୍ସୁଗୁଡ଼ାରେ ହେଲା ଇ ଝାର୍ସୁଗୁଡ଼ାରେ ସେ ପାର୍କ୍ ହେଲା ଆମର୍ ବୁର୍ଲାରେ ହେଲା ତା'ପରେ ବୁର୍ଲାରେ ଯେନ୍ ଅଛେ ସମ୍ବଲ୍ପୁର୍ରେ ପାର୍କ୍ ଅଛେ ତା'ପରେ ଆମର୍ ବର୍ଗଡ଼୍ରେ ବି ସାଇନ୍ସ ପାର୍କ୍ ଅଛେ ୱାଟର୍ ପାର୍କ୍ ଅଛେ ଆମର୍ ନୃର୍ସିଂହନାଥ୍ରେ ଯେନ୍ ମନ୍ଦିର୍ ଅଛେ ସେ ସେ ମନ୍ଦିର୍ରେ ବି ଭଲ୍ ଜାଗା ଅଛେ ଯେନ୍ଟାକି ପିକ୍ନିକ୍ କରିପାର୍ବେ ଆଉ ସେ ସିନ୍ ବି ଭଲ୍ ଅଛେ ଆସିକରି ଭ୍ରମଣ କରିକରି ଯାଇପାର୍ବେ ଆମର୍ ଓଡ଼ିଶା ଭିତ୍ରେ ବହୁତ୍ ଭଲ୍ ଭଲ୍ ଜାଗା ଏନ୍ତା ଅଛେ ଯେନ୍ଟାକି ବାହାରୁ ବିଦେଶ୍ରେ ବି ଆସିକରି ଏନ୍ଜୟ କରିକରି ଦେଖିକରି ବୁଲାବୁଲି କରିକରି ଯାଇପାର୍ବେ